ହ୍ୟାଲୋ ଡ୍ରାଇଭର ବିକାଶ ଭାଇ କହୁଛନ୍ତି କି ମୁଁ ଅଶୋକ ନା କହୁଛି ବେଲପଡ଼ା ଗ୍ରାମରୁ ମୁଁ ଗୋଟିଏ କାର୍ ବୁକିଂ କରିଥିଲି ଭୁବନେଶ୍ୱର ଯିବା ପାଇଁ କାର୍ ଏତେ ମଞ୍ଜା ହେଲାଣି କାର୍ ପହଞ୍ଚିନାହିଁ କାହିଁକି ମୁଁ ବାରଟାରେ ବୁକିଂ କରିଥିଲି ଆସିକି ଗୋଟାଏ ହେଲାଣି କ'ଣ କେଉଁଠି ଟ୍ରାଫିକ ଯାମ ହୋଇଯାଇଛି ତୁମେ ଜଟଣୀ ଗେଟ୍ ରେ ଅଛ କି ଯଦି ଜଟଣୀ ଗେଟ୍ ରେ ଅଛ ତାହେଲେ ଖୋର୍ଦ୍ଧା ଗେଟ୍ ପଟେ ଆସନ୍ତୁ ଆସିଲେ ତୁମକୁ ପାଖ ହେବ ଆଉ ମୋର ବି ଶୀଘ୍ର ଯିବାର ଅଛି ଭୁବନେଶ୍ୱର ଏହାର ମୋ ଜରୁରୀ ମିଟିଂ ଅଛି ଏହା ଜଲ୍ଦି ଆସି ପହଞ୍ଚନ୍ତୁ